ଓଡ଼ିଶାରେ କୃଷି କ୍ଷେତ୍ରକୁ ନିୟନ୍ତ୍ରଣ ପ୍ରମୁଖ ଆୟନ ହେଉଛି ଜମି ଅଧିକରଣ ଜଳସେଚନ ଋଣ ମାର୍କେଟିଂ ଜମି ଅଧିକରଣ ରହୁଛି ଆଉ ଯାହାର ଜମି ଥିବ ସିଏ ଚାଷବାସ କରିବ ଆଉ ସରକାର ବି ଋଣ ବହୁତ ଦଉଛି ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି ଆଉ ଆଜି ପ୍ରାୟ ଆଜିକି ଦଶ ବର୍ଷ ହେଲା ତ ପ୍ରାୟ ଋଣ ଛାଡ଼ କରୁଛନ୍ତି ଋଣ ଛାଡ଼ ଦ୍ୱାରା ଲୋକ ଉପକୃତ ହଉଛନ୍ତି ଭଲ ବି ଲାଭଦାୟକ ପାଉଛନ୍ତି ଆଉ ଲୋକଙ୍କୁ ବି ଏତେ ମାନସିକ ଚିନ୍ତା ପକଉନାହାନ୍ତି ଯେ ଋଣ ଲୋକ ସୁୁଝି ପାରିବେ ଋଣ ବି ଲୋକ ଓଡ଼ିଶା ସରକାର ଭଲ ସାହାଯ୍ୟ କରୁଛି ଆଉ ଜଳ ଜଳସେଚନ ବି ଭଲ ଜଳ ସଂଯୋଗ କରିଦାଉଛି ପାଣିରେ କେନ୍ଦାଳ ଦ୍ୱାରା ଡ୍ୟାମ୍ ଦ୍ୱାରା ନଦୀ ଦ୍ୱାରା ଜଳ ବି ସେଚନ କରା ହେଉଛି ଆଉ ଶୀତଳ ପଦାରରେ ବି ଖୋଲା ଯାଇଛି ପ୍ରତି କୃଷି ଜିନିଷ ସେଇଠି ଯାଉଛି ଶୀତଳ ଭଣ୍ଡାର ବି ଅଛି ପ୍ରତି ବ୍ଲକ୍ରେ ତିନିଟା ଲେଖେ ଶୀତଳ ଭଣ୍ଡାର ରହୁଛି ଯାହାଦ୍ୱାରା ଲୋକ ସେଇଟା ଶୀତଳ ପନିପରିବା ଜିନିଷପତ୍ର ସବୁ ରଖିପାରିବେ ଲୋକ ବାହାର ମାର୍କେଟ୍କୁ ବୁଲିକି ଦେଖି ପାରିବେ ଯାହାଦ୍ୱାରା ଲୋକବି ଦୁଇ ପଇସା ଲାଭ ପାଇବେ କାରଣ ଶୀତଳ ଭଣ୍ଡାର ନଥିଲେ ବହୁତ ଜିନିଷ ନଷ୍ଟ ହେଇଯାଉଛି ଆଉ ସବୁ ଗୁରୁତ୍ୱପୂର୍ଣ୍ଣ ହେଲା ସରକାର ଋଣ ଛାଡ଼ କରୁଛନ୍ତି ଋଣ ଛାଡ଼ ଦ୍ୱାରା ବହୁତ ଲୋକ ଉପକୃତ ହେଇଯାଉଛନ୍ତି